ହ୍ୟାଲୋ

ହଁ କହୁନାହାନ୍ତି କ'ଣ ହେଲା କି ନା ନା ମା' ତୁମେ ଏଇନା କେଉଁ ଜାଗାରେ ଅଛ ଟିକିଏ କହିଲ ଓ ହଃ ତୁମେ ଏତେବେଳେ ଫୋନ୍ କରୁଛ ଆ ଟିକେ ଆଗରୁ ଫୋନ୍ କରିଥିଲେ ମୁଁ ଏଇ ସାଙ୍ଗେ ସାଙ୍ଗ୍ ଘଣ୍ଟେ ଅଧଘଣ୍ଟା ଭିତରେ ବାହାରିକି ପଳେଇ ଆସିଲି ଜଣକୁ ନେଇକି ମୁଁ ତ ଆସି ହେଲିଣି ନା ଅଧଘଣ୍ଟା ଭିତରେ ତ ଯିବା ସମ୍ଭବ ନୁହଁ ମୁଁ ଜଣକୁ ନେଇକି ଆସିଛି ପୁଣି ତାଙ୍କୁ ତ ପୁଣି ନେଇକି ଯିବି ଆଉ କ'ଣ କାମଥିଲା କହୁନାହାନ୍ତି ମାନେ କେଉଁ ଜାଗାକୁ କ'ଣ ଯିବାର ଥିଲା କ'ଣ କାମ ଥିଲା ଓହଃ ଇଚ୍ଛାପୁର ଆ ଆଉ ଟିକେ ଆଗରୁ କହିଥିଲେ ମୁଁ ସେଇଠି ତୁମକୁ ସାଙ୍ଗରେ ନେଇଆସିଥାନ୍ତି ହଉ ତଥାପି ଭାବୁଛି ଟିକିଏ କ'ଣ କରିହୁଅନ୍ତା ସୁବିଧା ଆଉ ଅସୁବିଧା ଆଉ କାଇଁ ଆଉ କିଏ ଚିହ୍ନା ନାହାନ୍ତି ଅଟୋବାଲା ତୁମ ପାଖ ଆଖରେ କେଉଁଠି

ଆପଣ ଜରିଆରୁ କାହା ଘର କହୁଛ କହିଲେ ସେଇ ଅନୁସାରେ ମୁଁ ଜଣୁକୁ ଯଦି ବୁକିଂ କରୁଛି ଅଟୋ ପାଇଁ ତ କେଉଁ ଜାଗାରେ ଲଗାଇବା ପାଇଁ କହିବି ତାକୁ ଗାଡ଼ି ଓହଃ ପୁରା ପଟିକୁଲାର୍ ସେଇଠି ଆଉ ତଥାପି ମୁଁ ଦେଖେ କାରଣ ମୁଁ ତ ପୁଣି ଆଉ ଦୁଇଟା ଏମିତି ମଝିରେ ବି ଅଟୋ ଚଲାଇଲା ଭିତରେ ଦୁଇଟା ଭଡ଼ା ଆସିଲା ମୁଁ ଏମିତି ତାଙ୍କୁ ବି ଦୁଇ ଜଣକୁ ପଠାଇସାରିଲିଣି ଆଉ ଜଣକୁ ଲଗାଇବି ଦେଖେ ସେ କ'ଣ କହୁଛି ତୁମକୁ ନହେଲେ ସେଇ ଅନୁସାରେ କ'ଣ କହିବି ଆଉ କ'ଣ କରିବି ନା ନା ଭରସା ରଖନ୍ତୁ ଭରସା ରଖନ୍ତୁ ମୁଁ ଯେମିତିଆ ସେ ସେମିତିଆ କାରଣ ମୁଁ ପୁଣି ଆପଣଙ୍କ ପାଖକୁ ସେଇ ଲୋକ ପଠେଇବି ନା ହଁ ପଇସା ପତ୍ର କଥା ମାନେ ଭଲ ଲୋକ ବିଶ୍ୱାସର କଥା ନା ହଁ ତ ଆଉ ଆଉ କେଉଁ ଜାଗା ଯିବାର ଥିଲା ନା ସେଇ ଜାଗା ଖାଲି ଗୋଟେ ଜାଗା ଓହଃ ନାଇଁ ନାଇଁ ଆଉ କେତେ ସମୟ ତଥାପି ଆମେ ଗାଡ଼ି ନେଇକି ଯିବୁ ଯେହେତୁ ତାକୁ ପୁଣି କହିବାକୁ ପଡ଼ିବ ସେହି ଅନୁସାରେ ଓହଃ ହଃ ଆଉ ଯେଉଁ ପଟିକୁଲାର୍ ଇଚ୍ଛାପୁର୍ ଜାଗାକୁ ଯିବେ ସେଇଟା କେଉଁଠି ମାନେ ଇଚ୍ଛାପୁରର କେଉଁ ଜାଗାରେ ଓହଃ ସେଇ ଯେଉଁ ଠାକୁର ପାଖରେ ତ ଆ ଠିକ୍ ଅଛି ହଁ ହଁ ବୁଝିଲି ବୁଝିଲି ହଉ ମୁଁ ଅଟୋବାଲାକୁ ପଠାଉଛି ଦେଖିବ ଗୋଟାଏ ହଳଦିଆ ଅଟୋ ଯିବ ବୁଝିପାରୁଛ ହଁ ହଳଦିଆ ଅଟୋ ସେଇ ତା ପାଖରେ ଯାଇକି ପହଞ୍ଚିବ ମୋ ନାଁଟା କହିବ କହିବ ଆଉ ଚନ୍ଦନ ଭାଇ ପଠାଇଥିଲେ କି ପଚାରିଲେ ସେ କହିବ ବାସ୍ ସରିଲା ତା ସାଙ୍ଗେରେ ମୋ ଟିକିଏ କଥା କରାଇଦେବେ ମୁଁ ତାକୁ କହିଦେବି କେଉଁ ଜାଗା କ'ଣ କେମିତି କ'ଣ ଭଲ ମନ୍ଦ ତୁମକୁ ନେଇକି ଯିବା ଆସିବା କରିପାରିବ ମୁଁ ତାକୁ କହିଦେବି ବାସ୍ ସେ ପଳାଇଆସିବ ଆଉ ହଉ ହଁ ହଉ ମା' ରହିଲି ମୁଁ ତାକୁ ପଠାଉଛି